ଓଡ଼ିଆ ଭାଷା ମାଧ୍ୟମରେ ଆମର ଭାରତ ବର୍ଷ ବିଦେଶରେ ଘଟୁଥିବା ଆମର ଯେନ୍ଟା ଇତିହାସ ଇତିହାସ କହିଲେ ଆମର ବିଗତରେ ଘଟିଥିବା ଆଗ ତାମାନେ ଯେଉଁ ଘଟଣା ବୋଲିକୁ ତାମାନେ ଆମେ ଜାଣିପାରୁସୁଁ ଆମର ଭାଷା ମାଧ୍ୟମରେ ଆଉ ଏବେ ଯେଉଁ ସ୍କୁଲ କଲେଜରେ ଯେଉଁ ଆମର ଇତିହାସ ଯାହା ମାନେ ଅସି ପଢ଼ାଯାଉସିଁ ଆମର ଭାଷା ଦ୍ୱାରା ଯେଉଁଟାକି ଆମର ନ୍ୟୁଉ ଜେନେରେସନ ଯୁବପିଢ଼ିମାନେ ଆମର ସ୍କୁଲ ଛାତ୍ରଛାତ୍ରୀମାନେ ଜାଣିପାରୁଛନ୍ତି ଆମର ଓଡ଼ିଶା ରାଜ୍ୟରେ ଆମର ଓଡ଼ିଆ ଭାଷାରେ ଯେଉଁ ଆମର ଜିନିଷ ଓଡ଼ିଶା ଭାଷା ହେବା ଦ୍ୱାରା ଓଡ଼ିଶା ଭାଷା ମାଧ୍ୟମରେ ଆମେ ଇତିହାସ ବିଷୟରେ ଜାଣିପାରୁସୁଁ ବିଗତରେ ଘଟିଥିବା ଜିନିଷକୁ ଆମେ ତାପରେ ଜାଣିପାରୁସୁଁ କେଉଁ ଦିନ କ'ଣ ହେଇଥିଲା ଭାରତ କେବେ ସ୍ଵାଧୀନ ହୋଇଥିଲା ମହାତ୍ମା ଗାନ୍ଧୀ କେବେ ମରିଥିଲେ ଏମିତି ବହୁତ କିଛି ଆମର ପୂର୍ବ ଆମର ଭାରତ ବର୍ଷରେ ଆମର ଭାରତ ରାଜ୍ୟର ଇତିହାସ ବିଷୟରେ କିମ୍ବା ଆମର ତାମାନେ ଆମର ୱାର୍ଲଡ଼ ହିଷ୍ଟ୍ରି ବିଷୟରେ ମଧ୍ୟ ଆମେ ଜାଣିପାରୁସୁଁ ତେଣୁକରି ଆମର ଓଡ଼ିଆ ଭାଷା ଯେନକି ଆମର ମାତୃଭାଷା ଆମର ଫାଷ୍ଟ ଲାଙ୍ଗୁଏଜ ତାର ମାଧ୍ୟମରେ ତାମାନେ ଆମେ ସବୁକିଛି ଜାଣିପାରୁଛୁ ହୁଏତ ଯଦି ଆମର ଭାଷା ଆମର ସ୍ୱତନ୍ତ୍ର ଭାଷା ନଥିତା ତାହେଲେ ଆମେ ଓଡ଼ିଶାର କିମ୍ବା ଭାରତ ହଉ କିମ୍ବା ଆମର ଭାରତ ବର୍ଷ ପୃଥିବୀ ଇତିହାସ ବିଷୟରେ ଆମେ କିଛି ଅବଗତ ହେଇପାରୁନଥାନ୍ତୁ ତେଣୁ କରି ଆମର ଓଡ଼ିଆ ଭାଷାର ଏଠାରେ ବହୁତ ଭୂମିକା ଅଛି ଆମର ଓଡ଼ିଆ ଭାଷା ଆର୍ ସଂସ୍କୃତି ଦ୍ୱାରା ଆମର କଳା ସଂସ୍କୃତି ଆମର ତାମାନେ ବଞ୍ଚେଇ କରି ରହିଅଛି ଆମର ଭାଷା ଦ୍ୱାରା ଆମର ସଂସ୍କୃତି ଆମର କଲା କୁ ଆମେ ଭଲ ଭାବରେ ଜାଣିପାରୁଛୁ ଓ ଚିହ୍ନି ପାରୁସୁଁ ଯଦି ଭାଷା ନଥାନ୍ତା ତାହେଲେ ଆମର ସଂସ୍କୃତି ଆମର ଦେଶର ଗୌରବ ଆମର ଇତିହାସକୁ ଆମେ ଭଲ ଭାବରେ ଜାଣିପାରୁନଥାନ୍ତା ତେଣୁ ପାଇଁ ଆମର ଓଡ଼ିଆ ଭାଷା ମାଧ୍ୟମରେ ଆମର ଭାରତବର୍ଷ ଆମର ଦେଶର ହଉ କିମ୍ବା ଆମର ରାଜ୍ୟର ହଉ କଲା ସଂସ୍କୃତି ବିଭିନ୍ନ ଦେଶର ତାମାନେ ରାଜ୍ୟର ତାମାନେ କଲା ସଂସ୍କୃତି ଭାଷାକୁ ମଧ୍ୟ ଆମର ଓଡ଼ିଆ ଭାଷା ମାଧ୍ୟମରେ ପଢ଼ିକି ଶୁଣିକି ଆମେ ଜାଣିପାରୁସୁଁ ଏବଂ ଆଗାମୀ ଦିନରେ ଆମର ନୂଆ ଯୁବପିଢ଼ି ମଧ୍ୟ ଆମର ଭାଷା ମାଧ୍ୟମରେ ତାମାନେ ଆମର କଳା ସଂସ୍କୃତି ହଉ କିମ୍ବା ଓଡ଼ିଆର ଆମର ଭାରତ ହଉ କିମ୍ବା ଆମର ୱାର୍ଲଡ଼ ହିଷ୍ଟ୍ରି ବିଷୟରେ ତାରମାନେ ପଢ଼ିକି ତାରମାନେ ଜାଣିପାରିବେ ତେଣୁ ଆମର ଓଡ଼ିଆ ଭାଷାମାନେ ଆମର ରାଜ୍ୟ ପାଇଁ ଗୌରବ